ଆମେ ଗଛ ଲଗେଇବା ପାଇଁ ଲାଲ ମାଟିର ବ୍ୟବହାର କରିଥାଉ ଯାହା'ଫଳରେ କି ଗଛ ଭାରି ଭଲ ହେଇଥାଏ ଏବଂ ଗଛ ପାଇଁ ୟୁରିଆ ସାର ବ୍ୟବହାର କରିଥାଉ ଯାହା'ଫଳରେ ସେଇ ଗଛର ଫଳ ଫୁଲ ଭାରି ଭଲ ହେଇଥାଏ ଏବଂ ଆମେ ଆମେ ସେଇ ଭଲ ଫୁଲ ଖାଇଲେ ଆମକୁ ଭାରି ଭଲ ଭିଟାମିନ୍ ଏଇସବୁ ମିଳିଥାଏ ଲାଲ ମାଟି ବ୍ୟବହାର କରିବା ଫଳରେ ଗଛଗୁଡ଼ିକ ଭାରି ମୋଟା ଲମ୍ବା ଏବଂ ସୁନ୍ଦର ହେଇଥାଏ ଏବଂ ତାର ଫଳ ମିଶା ସାର ଯୋଗୁଁ ଭାରି ଭଲ ହେଇଥାଏ ଭାରି ଭଲ ଏବଂ ପୁଷ୍ଟିକର ହେଇଥାଏ ସେଇ ଫଳମୂଳ ଯୋଗୁଁ ଆମର ଆମକୁ ଭାରି ଭଲ ଭିଟାମିନ୍ ମିଶା ମିଳିଥାଏ